ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ବୃଦ୍ଧି ସମସ୍ୟାର ସମାଧାନ ରାଜ୍ୟ ସରକାର ବହୁତ କିଛି ଯୋଜନା କରିଛନ୍ତି ସରକାରମାନେ ଆମମାନଙ୍କୁ ରୋଗୀ କଲ୍ୟାଣ ସମିତି ଏବଂ ବିଜୁ ଆବାସ କଲ୍ୟାଣ ଯୋଜନା ଦେଇଛନ୍ତି ଆମେମାନେ ଆମେମାନେ ରୋଗୀ ରୋଗରେ ପଡ଼ିଥିଲେ ଆମମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥାଏ ଏବଂ ଆମେ ଆମ ଦେଶରେ ବହୁତ ଗରିବ ଥିବାରୁ ସେମାନଙ୍କ ଘର ନଥିବାରୁ ସେମାନେ ସେମାନେ ଅସୁବିଧା ସମ୍ମୁଖୀନ ହେଉଛି ସେଥିପାଇଁ ସେଥିପାଇଁ ସରକାର ବିଜୁ ଆବାସ କଲ୍ୟାଣ ଯୋଜନା ଖୋଲିଛନ୍ତି ବହୁତ ଲୋକମାନଙ୍କ ସୁବିଧା ହେଉଛି ଯେ ସେମାନେ ଘରେ ଘରେ ଟିକେ ରହି ପାରୁଛନ୍ତି ବୟସ୍କ ଲୋକଙ୍କ ସୁବିଧା ହେଉଛି ଯେ ସରକାର ଆବାସ କଲ୍ୟାଣ ଯୋଜନା ଖୋଲିଛନ୍ତି ବୋଲି ଆଉ ଯେଉଁମାନେ ଗରିବ ଲୋକ ଲୋକଙ୍କ ରୋଗ ହେଲେ ସେମାନେ ଡାକ୍ତରଖାନା ଯାଇପାରନ୍ତି ସେମାନଙ୍କୁ ଏବେ ବହୁତ ବହୁତ ସହଜ ହେଇଯାଇଛି ଆଉ ବଡ଼ ବଡ଼ ଡାକ୍ତରଖାନା ମଧ୍ୟ ଖୋଲିଯାଇଛି ଆମ ଦେଶରେ ଆମ ଜିଲ୍ଲାରେ ମଧ୍ୟ ବହୁତ ବଡ଼ ବଡ଼ ଡାକ୍ଟରଖାନା ଅଛି ସେଇଠି ହଁ ସେଇଠି ପଇସା ଲାଗିିନଥାଏ ଫ୍ରୀ ଚିକିତ୍ସା ହୋଇଥାଏ ଆମେମାନେ ବହୁତ ଖୁସି ଯେ ରୋଗୀ କଲ୍ୟାଣ ସମିତି ଖୋଲିବା ଦ୍ୱାରା ଏବଂ ବିଜୁ ଆବାସ କଲ୍ୟାଣ ଯୋଜନା ଦ୍ୱାରା ଆମେମାନେ ବହୁତ ଖୁସି ହେଇଛୁ